ମୁଁ ଆମ ଘରେ ସେ ଗାଈ ଛେଳି ମେଣ୍ଢା ବିଭିନ୍ନ ପ୍ରକାରର ପଶୁମାନଙ୍କୁ ପାଳିଛି ସେମାନଙ୍କର ଯତ୍ନ ବହୁତ ଭଲ ଭାବରେ ମଧ୍ୟ ନେଉଛି ତାଙ୍କ ପ୍ରଜନନ ସମୟରେ ତାଙ୍କୁ ପ୍ରପର୍ ପୋଷଣ ଦରକାର ଯାହା କି ଆମ ଘରେ ବହୁତ ଭଲ ଭାବରେ ଦିଆଯାଉଛି ଏବଂ ତାଙ୍କ ପ୍ରଜନନ ସମୟରେ ଭଲ ଭାବରେ କୁଣ୍ଡା ତୋରାଣି ଚୋକଡ଼ ଖାଦ୍ୟ ଏବ ଇତ୍ୟାଦି ଦବା କଥା ବହୁତ ଦବା କଥା ଏବଂ ସବୁବେଳେ ପ୍ରପର୍ ଟାଇମ୍ରେ ଯେମି ଡକ୍ଟରଙ୍କୁ ଡାକ୍ତର ସାଙ୍ଗରେ କଣ୍ଟାକ୍ଟ କରି ଏ ତାଙ୍କୁ ଇଞ୍ଜେକ୍ସନ୍ ଓ ଆଉ ଔଷଧ ମଧ୍ୟ ଦେବା ଏତିକି